ହେଲୋ ହେଲୋ ହେଲୋ ହେଲୋ

ହଁ ଆଉ ଦିଦି କେମିତି ଚାଲିଛି ଦୋକାନ ଅ ହ ହଉ ଆଉ ଆଗ ଆଗ ଆଗର ଦିଦି ଭଲ୍ ଚାଲି ଥିଲା ବିକ୍ରି ହେଉଛି ଉଁ ହୁଁ ତାପରେ ଏ ଦୋକାନମାନେ ଦେଖ ଆଉ ତୁମ ଚାରି ପାର୍ଶ୍ୱ ଚାରିପଟେ ହୋଇ ଗଲା ବୋଲେ ବି

ହଁ ହଁ ମାନେ ମାନେ ନୂଆ ନୂଆ ଦୋକାନ ଖୋଲି ଗଲାରୁ ସବୁ ନୂଆ ମାନେ ଦୋକାନରୁ ସବୁ କଷ୍ଟମର୍ ଯାଉଛନ୍ତି ନେଇକି ମାନେ ଲୋଭରେ ହଁ ହଁ ହୁଁ ହୁଁ ନହେଲେ ତ ଆଗ ଆଗଟା ତ ତୁମ ଦୋକାନଟା ବଢ଼ିଆ ଚାଲି ଥିଲା ଆଉ ଇଏରେ ହଁ ହଁ ଏବେ ଏବେ ଟିକେ ସେଇଟା କୋଉ ଜାଗା ମୁଁ ଦେଖୁଛି ସବୁଁ ସବୁଁ ଦିନ ଆସୁଛି ମୁଁ ତୁମ ଦୋକାନକୁ ଦେଖୁଛି ବୋଲେ ଆଗ ଜାମ୍ ଥିଲା ଏବେ ଟିକେ ଖାଲି ରହିଯାଉଛି ବୋଲେ ମୁଁ ସେଟା ଆଜି ପଚାରନ୍ତ ଦିଦିକି ଦିନେ ବୋଲି ସେଇଟା ପଚାରୁଛି ତୁମକୁ ଆଜି ହଁ ଇୟାଡ଼େ ଟିକେ ହେଉଛି ଆଉ ହୁଁ ଉଁ ଇୟାଡ଼େ ବି ସେମିତି ରହୁଛି ଆମ ପଟେ ବି

ଆଳୁ ଏମିତି ଚାଳିଶ ଟଙ୍କା ଅଛି ଏବେ ତାର ରେଟ୍ ଖସି ଯାଇ ପାରେ ତିରିଶ ଟଙ୍କା ବିକୁଛନ୍ତି କିଲୋ ଷାଠିଏ ଅ ଆଉ ଡାଲି ଡାଲି ତ ଏବେ ଶହେ ଦଶ ଟଙ୍କା ଗୋଟେ ଅଛି ଗୋଟେ ଦୁଇ ଶହ ଟଙ୍କା ଅଛି କେ ଜି ଆଉ ସବୁ ଏମିତି ଚାଲିଛି ଆଉ ତୁମ ପଟେ ତ କମ୍ପିଟିସନ୍ ମାର୍କେଟ୍ ହୋଇଯାଇଛି ତୁମେ ଗୋଟାକରେ ବିକ୍ରି କରୁ ଥିବ ନା ଏବେ ତୁମ ପଟେ କମ୍ପିଟିସନ୍ ମାର୍କେଟ ହୋଇଯାଇଛି ହଁ ହଁ ହଉ